ଆମକୁ ଲକଡ଼ାଉନ ବହୁତ କଷ୍ଟ ଦାୟକ ଦେଇଥିଲା ତ କେତେସାରା ଲୋକ ସେ ଲକଡ଼ାଉନ ପାଇଁ ବହୁତ କଷ୍ଟ ବି ପାଇଥିଲେ ଯେମିତି ଲକଡ଼ାଉନ ଆମର ଦୁଇହଜାର ଉଣେଇଶରୁ ଲାଷ୍ଟ ମାସରୁ ଆରମ୍ଭ ହେଇଥିଲା ତ ତେଣୁକରି କେତେସାରା ଲୋକ ବହୁତ ପୀଡ଼ିତ ହେଇଥିଲେ ତ ଆମର ସ୍କୁଲ କଲେଜ ଅଫିସ କେତେସାରା କାମ ବି ଲକଡ଼ାଉନ ଯୋଗୁରୁ ବନ୍ଦ ହେଇଯାଇଥିଲା କୋରୋନା ଭାଇରସ ଏତେସାରା ମାନେ ଲୋକଙ୍କ ଭିତରେ ଆମ ଜୀବନ ପାଇଁ ଜୀବନ ଭିତରେ ଏତେ କଷ୍ଟଦାୟକ ଦେଇକି ଯାଇଛି ତ ଯେମିତି କି ଆମ ସ୍କୁଲ କଲେଜ ବନ୍ଦ ହେବା ଯୋଗୁଁରୁ ଆମ ପାଠପଢ଼ା ବହୁତ ସାରା ଲସ୍ ହେଲା ତ ସେଇଥିପାଇଁ ପିଲାମାନେ ପରୀକ୍ଷା ବି ଦେଇପାରିଲେନି ପରୀକ୍ଷା ବି ତାଙ୍କର ଘୁଞ୍ଚିଗଲା ଅଧା ସ୍କୁଲରେ ତ ପିଲାମାନଙ୍କୁ ପାସ ହି କରିଦେଲେ ସେମିତି ତ କିଛି ମାର୍କ ବି ଭଲ ଆସିନଥିଲା ତ ଏହା ଯୋଗୁଁରୁ କେତେ ସାରା ପ୍ରଭାବ ପଡ଼ିଛି ଏ କୋରୋନା ଭାଇରସ ଯୋଗୁଁରୁ ତ ଲୋକମାନେ ଅଫିସ ଯେଉଁମାନେ ଯାଉଥିବେ ତାଙ୍କର ବାହାରେ କିଛି କାମ ଥିବ ତ ତାଙ୍କ ପାଇଁ କିଛି ବି କିଛି ବହୁତ ସାରା ଅସୁବିଧା କରିଦେଇଥିଲା ଘରେ ପଇସାପତ୍ର ହେଉ ନଥିଲା ମାର୍କେଟ ଆସିଲେ ବଜାର ସରି ଦୋକାନ ବଜାରକୁ ଆସିଲେ ବହୁତ ସାରା ରେଟ୍ ବି ହେଉଥିଲା ପରିବା କିଣିବା ପାଇଁ ପାଖରେ ଲୋକମାନଙ୍କ ପାଖରେ ପଇସା ବି ନଥିଲା ତ କାମ ତ ନାହିଁ ତ ପଇସା ସେମିତିରେ କେଉଁଠୁ ଆସିବ ତ ଏହା ଯୋଗୁଁରୁ ବହୁତ ପ୍ରଭାବ ପଡ଼ିଛି ତ ଲୋକମାନେ ବହୁତ ପୀଡ଼ିତ ବି ହେଇଛନ୍ତି ତ ଯେମିତି କି ଲୋକମାନଙ୍କ ପାଖରେ ପଇସା ନଥିବା ଯୋଗୁରୁ ବାହାରକୁ ବାହାରୁ ନଥିଲେ କିଛି କାମ କରିପାରୁ ନଥିଲେ ତ ବାହାରେ ବହୁତ ସାରା ଜିନିଷ ପତ୍ର ରେଟ୍ ହେଇଯାଇଥିଲା କିଣିକି ଖାଇ ପାରୁନଥିଲେ ଏହା ଯୋଗୁରୁ ବହୁତ ପ୍ରଭାବ ପଡ଼ିଛି ଲୋକମାନଙ୍କ ଉପରେ ତ ତେଣୁ ଲୋକମାନଙ୍କୁ ଲୋକମାନଙ୍କୁ ବହୁତ ଲୋକମାନେ ଏହା ଦ୍ୱାରା ବହୁତ ମରିଛନ୍ତି ବି ବହୁତ ଆଘାତ ବି ପାଇଛନ୍ତି ଅଧା ଲୋକ ବହୁତ ହସ୍ପିଟାଲରେ ଯେମିତି ଲୋକମାନେ ମରିଯାଇଥିଲେ ତାଙ୍କୁ ରଖିବା ପାଇଁ ଜାଗା ବି ନଥିଲା

ସେତେବେଳେ ଲୋକମାନେ ବହୁତ କଷ୍ଟ ବି ପାଇଛନ୍ତି ତ ଫୁଣି ଏବେ ଶୁଣାଯାଉଛି ଫୁଣି ଏବେ ଲକଡ଼ାଉନ ହେବ ତ ପୁଣି କୋରୋନା ଆସିଲାଣି ପୁଣି ସେମିତି ଭୟଙ୍କର ସଂକେତ ହେବ ତ ବହୁ ସାରା ଲୋକମାନେ ଫୁଣି ମରିବେ ତ ଏହା ଦ୍ୱାରା କୋରୋନା ଭ୍ୟାକସିନ୍ ବି ଆସିଥିଲା କୋଭିଡ଼ ହେଇଥିଲା ଛୋଟ ଉଣେଇଶରୁ କୋଡ଼ିଏ ବର୍ଷ ଭିତରେ ଲୋକମାନେ ଭ୍ୟାକସିନ୍ ବି ନେଇଥିଲେ ତ ଏହା ଦ୍ୱାରା କିଛି ପ୍ରଭାବ ବି ହେଇନଥିଲା ଯାହା ଟିକେ ଟିକେ ମାନେ ଟିକେ ଟିକେ ବଞ୍ଚି ତ ପାରୁଥିଲେ କିନ୍ତୁ ଏହା ଦ୍ୱାରା ବେଶି ପ୍ରଭାବ ବି ପଡୁନଥିଲା ଯାହାଦ୍ୱାରା ଲୋକମାନେ ଫୁଣି ବି ମରୁଥିଲେ ହସ୍ପିଟାଲରେ ଲୋକମାନେ ମେଡ଼ିକାଲରେ ଲୋକମାନେ ବହୁତ ଭର୍ତ୍ତି ହେଇଯାଉଥିଲେ ଲୋକମାନଙ୍କୁ ରଖିବା ପାଇଁ ଜାଗା ବି ନଥିଲା ଲୋକମାନେ ବହୁତ କଷ୍ଟରେ ଚଳିଛନ୍ତି ଚଳିକି ରହିଛନ୍ତି ଘରୁ ଲୋକମାନେ ବାହାରି ପାରୁ ନଥିଲେ ଲୋକମାନଙ୍କୁ ବହୁତ ମୁସ୍କିଲ ହେଉଥିଲା ତେଣୁ କରିକି ଏହା ଦ୍ୱାରା କୋଭିଡ଼ ପାଇଁ କୋଭିଡ଼ ହେଇଥିଲା ହେବା ଯୋଗୁରୁ ଲୋକମାନେ ବହୁତ କଷ୍ଟ ପାଇଛନ୍ତି ସ୍କୁଲ କଲେଜ ନଯାଇଥିବା ଯୋଗୁରୁ ପିଲାମାନଙ୍କର ପାଠ ପଢ଼ାର ଆଶା ମନ ବହୁତ କମି ବି ଯାଇଛି ପିଲାମାନେ ବହୁତ ଭଲସେ ପଢ଼ି ବି ପାରୁନଥିଲେ ଘରେ ରହିକି ଅନଲାଇନ କ୍ଲାସ ଆରମ୍ଭ ହେଇଯାଇଥିଲା ଅନଲାଇନ ମୋବାଇଲରୁ ତ ପିଲାମାନେ ତାହା ଦ୍ୱାରା ବହୁତ ଫାଇଦା ବି ପାଇଥିଲେ ପିଲାମାନେ ଯାହା ଦ୍ୱାରା ପାଠ ପଢ଼ିବା ପାଠ ପଢ଼ିବା ପାଇଁ ପାଠ ପଢ଼ିବା ପାଇଁ ଇଚ୍ଛା କମି ଯାଉଥିଲା ପିଲାମାନଙ୍କର ଲୋକମାନେ ଘରେ ବସିବସି ବହୁତ ବୋରିଙ୍ଗ ହେଇଯାଇଥିଲେ ଯାହା ଦ୍ୱାରା ଲୋକମାନେ କାମ ବି କିଛି ପାଉନଥିଲେ ବାହାରକୁ ଗଲେ ପୋଲିସ୍ ପୋଲିସ୍ ମାନେ ଦେଖିଲେ ସେମିତି ବାଡ଼ୋଉ ବି ଥିଲେ ତ ତେଣୁକରି ଲୋକମାନେ ବହୁତ ଆଘାତ ପାଇଛନ୍ତି ଏପଟ ସେପଟ ବହୁତ କଷ୍ଟ ବି ହେଇଛି ଲୋକମାନଙ୍କୁ ତେଣୁ କରି ପୁଣି ଶୁଣାଯାଉଛି କୋରୋନା ଆସିଛି ତ ତେଣୁ ପୁଣି ସେମିତି ହେଇ ବି ପରେ ଆଗ ଭଳିଆ